ହଁ ଓଡ଼ିଆ ଭାଷା ଶିକ୍ଷା ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ଆମ ଓଡ଼ିଶାର ମହାପୁରୁଷ ମାନେ ଯେଉଁସବୁ ତ୍ୟାଗ ଓ ପ୍ରଚେଷ୍ଟା କରିଛନ୍ତି ଓଡ଼ିଆ ଭାଷାକୁ ସାଉଁଟିଛନ୍ତି ଆମେ ଜାଣୁ ଆମ ଓଡ଼ିଆ ଭାଷାର ବିଲୀନ ହେବା ଅବସ୍ଥା ଥିଲା ବଙ୍ଗାଳୀ ତେଲୁଗୁ ଛତିଶ ଭାଷାର ପ୍ରଭାବ ଥିଲା କିନ୍ତୁ ବହି ପରେ ଏହାର ସଂରକ୍ଷଣ ହୋଇପାରିଛି ଏଣୁ ଓଡ଼ିଆ ଭାଷାର ଶିକ୍ଷା ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଆଧୁନିକ ସମୟରେ ଇଂଲିଶ ଭାଷାର ପ୍ରଭାବ ପଡ଼ିଚାଲିଛି ଧୀରେ ଧୀରେ ପିଲାମାନଙ୍କୁ କନଭେଣ୍ଟ ସ୍କୁଲରେ ପଢ଼ାଇବା ପାଇଁ ବାପା ମା' ମାନେ ଅଧିକ ଆଗ୍ରହୀ ହେଉଛନ୍ତି ଏଣୁ ଓଡ଼ିଆ ସ୍କୁଲକୁ ସରକାର ଅଧିକ ଗୁରୁତ୍ୱପୂର୍ଣ୍ଣ ଦେବା ଦରକାର